ହଁ ଭାଇ ହଁ କୁହ ହଁ ଭଲ ଅଛି କ'ଣ ଚାଷ କରିବାକୁ ବାବୁ ବର୍ତ୍ତମାନ ଦେଖ ଆମ ଅଞ୍ଚଳରେ ଗାଈଗୋରୁ ନାହାନ୍ତି ଖତ ମୋର ଦଶ ମାଣେ ବିଲ ଚାଷ ଖତର ବହୁତ ଅଭାବ ମୁଁ ଜଟଣୀ ବ୍ଲକ୍ରେ ଧନୀଚା ଆସିଥିଲା କିନ୍ତୁ ଧନୀଚା ଆମକୁ କିଛି ଜଣେଇଲେନି ଧନୀଚା ଫ୍ରି ଅଫ୍ କଷ୍ଟ୍ରେ ବୁକିଂ ହେଉଛି ବୋଲିକି କିନ୍ତୁ ପଛରେ ଆମକୁ ଜଣେଇଲା ବେଳକୁ ମୁଁ ଗୋଟେ ଧନୀଚା ପ୍ୟାକେଟ୍ କରିଥିଲି ଦୁଇଶହ ବାର ଟଙ୍କା କିନ୍ତୁ ଆମକୁ ଫ୍ରିରେ ମିଳିବା କଥା ମିଳିଲାନି ଯଦି ଆମେ ଧନୀଚାରେ କିଛି ଉପକୃତ ହୋଇପାରିବା ଖତ ନଲଗେଇକି ଦଶ ଗାଡ଼ି ଜାଗାରେ ପାଞ୍ଚ ଲଗେଇକି କିନ୍ତୁ ଆମକୁ ସେ ଜଣେଇଲେନି କିନ୍ତୁ ବର୍ତ୍ତମାନ ଆମକୁ କିଣିକି ଆଣିବାକୁ ପଡ଼ିବ

ଆଚ୍ଛା

ଆଚ୍ଛା ଗାଡ଼ି କେତେ ପଡ଼ୁଛି ବାବୁ ଖତ ଆଚ୍ଛା ଆଚ୍ଛା ଆଚ୍ଛା ତା'ହେଲେ ଦୁଇ ହଜାର ଦୁଇଶହ ହାରାହାରି ପଚିଶି ଶହ ଟଙ୍କା ଆମେ ଯଦି ଆମେ ଖତ ଦେଇକି କରିବା ଆମେ ତାହେଲେ ଅର୍ଗାନିକ୍ରେ କାହିଁ ନ କରିବା

ନାଇଁ ମୁଁ ତ ହଁ ହଁ ଠିକ୍ କଥା ଠିକ୍ ଅଛି ଆଉ ବିହନ ନାଇଁ ମୁଁ ତ ରୁଆଇବି ରୁଆଁ ଧାନ ଯେମତିକି ପୌରାଣିକ ମତ ଅଛି ରୁଆ ଧାନ ଥୁଆ ମୁଁ ତ ରୁଆଇବି ଦଶଗୁଣ୍ଠ ବିଲ ରୁଆଇବି ଯେ ଧାନ କ'ଣ ଅଛି କମ୍ ଅବଧି ଧାନ କ'ଣ ଅଛି ତମ ପାଖରେ ଆଉ ଗଚ୍ଛିତ

ଆଚ୍ଛା

ହଁ ହଁ ହଁ ହଁ ହଁ ନିଶ୍ଚିତ ଚାଷୀ ଏଥିପାଇଁକା ପଛକୁ ଯାଉଛି ଆଉ କ'ଣ ତା'ପରେ ଗଭର୍ଣ୍ଣମେଣ୍ଟର ପହଞ୍ଚୁନି ଚାଷୀଙ୍କ ପାଖରେ ପ୍ରକୃତରେ ପହଞ୍ଚୁନି ହଁ ନାଇଁ ହଜାରେ ଚଉଦ ବିହନ ଅଛି ନାଇଁ ମୋ ପାଖରେ ନାହିଁ ହଁ ହଁ ଆଚ୍ଛା ହଁ ହଁ ନାଇଁ ଆମର ବର୍ତ୍ତମାନ ଆମର ଯେଉଁ ଆମର ଜାତୀୟ କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ଆମକୁ ଧାନ ମିଳୁଛି ବୁଝିଲେ କି ସେ ସୁଗାର୍ ଫ୍ରୀ ବିହନ ଯେଉଁ ମିଳୁଛି ଆମେ ତାହାକୁ ଲଗେଇଲେ ହେବ ଯେ ସେଇଟା କମ୍ ଅବଧି ତମର ଜମିରେ ବି ନହୋଇପାରେ ତମର ବୁଢ଼ା ଜାଗା ସେଇଠି ଶହେ ପନ୍ଦର ଦିନ କୋଡ଼ିଏ ଦିନର ଧାନ ଦରକାର କିନ୍ତୁ ମୋ ପାଖରେ ଯେଉଁ ଜମି ଅଛି ସେଇଟା ନବେ ପଞ୍ଚାନବେ ଦିନି ସୁଗାର ଫ୍ରିଟା ହୋଇଯିବ କିନ୍ତୁ ହୁଁ କିନ୍ତୁ ଜିନଷ ହେଲା କ'ଣ କଁ କହିଲ ହଁ ଚାଷ କରିଦେଇଛି ଆମର ଏଇ ରଜ ଆସିଗଲା ଆଉ ମୌସୁମୀର କିଛି ଖବର ନାହିଁ ତେଣୁ ରଜ ପୂର୍ବରୁ ହଁ ଜୁନ୍ ଛଅ ସାତେ ତ ଆସିଗଲେ ତ ଭଲ କଥା ନଚେତ୍ ମତେତ ଏ ଯେଉଁ ଆମର ପୋଖରୀ ବ୍ୟବସ୍ତା ଆସିଛି ଯଦି ବର୍ଷା ଜଳ ସରଂକ୍ଷିତ ରହନ୍ତା ତାକୁ ଲଗେଇ କିରି ମୁଁ ଆଗୁଆ ତଳି ପକେଇ ଦିଅନ୍ତି ପାଣି ନାହିଁ ପାଣି ନାହିଁ ବର୍ଷା ନାହିଁ ପାଣି ନାହିଁ ଯେ ଆମକୁ ତ ଗମେଣ୍ଟର୍ କିଛି ସୁବିଧା ମିଳୁନି ଯେଉଁ ବୋରୱେଲ୍ ପାଇଁ ହୁଁ ଓଡ଼ିଶା ଗଭର୍ଣ୍ଣମେଣ୍ଟର ସୁବିଧା ଅଛି କିନ୍ତୁ ଚେନ୍ ସୁବିଧା ନାହିଁ କାହାକୁ ଯଦି ବୋରୱେଲ ଦେଉଛନ୍ତି ତାର ଇଲେକଟ୍ରିସିଟି ସୁବିଧା ନାହିଁ ଆଉ ଯଦି ବୋରୱେଲରେ ଫାସିଲିଟି ଅଛି ଇଲେକଟ୍ରିସିଟିରେ ଇଲେକଟ୍ରିସିଟି ଅଲଗା ତେଣୁ ଆମେ ଚାଷୀକୂଳ ନେଇ ତାଙ୍କ ସାଙ୍ଗରେ ଗୋଡ଼ାଇବୁ ନା ନାହିଁ ଆମ ଚାଷ କାମ କରିବୁ ହଁ ତେଣୁ ଠିକ୍ ଅଛି ପାରମ୍ପରିକ ଚାଷ ଶେଷ କରିବା ଆଉ କ'ଣ ତମର ଏବର୍ଷ ଆଚ୍ଛା ତ ତମର କ'ଣ ଧାନ କିଛି ତଳି ପାଇଁ ମଡ଼େଇଛ ହବ ଆଚ୍ଛା ସେ ମଡ଼େଇବା ପ୍ରୋସେସଟା ତ ମୁଁ ଜାଣିନି ମୋତେ ଟିକେ ବତେଇବ

କଞ୍ଚାଧାନ ମଡ଼େଇବା ହେବ ନାଇଁ କି ଆଚ୍ଛା

ଆଚ୍ଛା ଆଚ୍ଛା ସେଇଟା କେଉଁଥିରେ ହେବ ଆଚ୍ଛା ଆଚ୍ଛା ଠିକ୍ ଅଛି ଆଉତ ଆମର ରଜ ଆସିଗଲା ରଜ ପୂର୍ବରୁ ଆମେ ଏସବୁ ଜିନଷ ସାରିଦେବା ଯେମିତି ଯେ ପାରମ୍ପରିକ ଚାଷ ଭିତରେ ଆମେ ରଖିବା ଆଉ କ'ଣ କରିବା

ହଉ ଭାଇ ରହୁଛି ହଉ ହଉ